ଆମ ଖୋର୍ଦ୍ଧା ଜିଲ୍ଲାରେ ଅନେକ ଗୁଡ଼ିଏ ଐତିହାସିକ ସ୍ଥାନ ଦର୍ଶନୀୟ ସ୍ଥାନ ଗୁଡ଼ିକ ରହିଛି ଯେମିତି କି ଖଣ୍ଡଗିରି ଉଦୟଗିରି ଏଠାରେ ଜୈନ ଧର୍ମର ଲିପି ଗୁଡ଼ିକ ରହିଛି ଓ ବୁଦ୍ଧଦେବଙ୍କର ଶାନ୍ତି ସ୍ତୁପ ମଧ୍ୟ ରହିଛି ଏଠାରେ ଶୁଣାଯାଏ ଯେ ମହା ମୁନି ଋଷିମାନେ ଆସିକି ତପସ୍ୟା କରନ୍ତି ଏବେ ଏହା ଏଥିରେ ନାହିଁ ଏଥିରେ ରାଣୀ ଗୁମ୍ଫା ହାତୀ ଗୁମ୍ଫା ଆଦି ବିଭିନ୍ନ ପ୍ରକାରର ଗୁମ୍ଫା ରହିଛି ଏବଂ ଏହା ଚାରିପଟେ ଏବେ ପାର୍କ ମଧ୍ୟ ହୋଇଗଲାଣି ଏହା ଏକ ଭଲ ପର୍ଯ୍ୟଟନସ୍ଥଳୀରେ ମଧ୍ୟ ଗଣାଯାଏ ଏହାପରେ ଆସୁଛି ଆମ ବରୁଣେଇ ପାହାଡ଼ ଯେଉଁଠାରେ କି ମା ବରୁଣେଇ ପୂଜା ଅର୍ଚ୍ଚନା କରାଯାଇଥାଏ ସେମାନଙ୍କ ମା'ଙ୍କର ପୂଜା ଅର୍ଚ୍ଚନା କରାଯାଇଥାଏ ସେଠାରେ ଆମେ ଶୁଣି ଶୁଣିବାକୁ ପାଉ ଯେ ପାଇକ ମାନେ ସେଠି ଯୁଦ୍ଧ ଆରମ୍ଭ କରିଥିଲେ ଏହାପରେ ଆସୁଛି ଧଉଳିଗିରି ଧଉଳିଗିରି ଠାରେ ରାଜା ଅଶୋକ ରାଜା ଅଶୋକ ଯୁଦ୍ଧ କରିଥିଲେ ଯେଉଁଠାରେ କି ସେ ଚଣ୍ଡାଶୋକରୁ ଧର୍ମାଶୋକକୁ ପରିଣତ ହୋଇଥିଲେ ଓ ବୁଦ୍ଧଙ୍କର ଏକ ଶାନ୍ତିସ୍ତୁପ ମଧ୍ୟ ତିଆରି କରିଥିଲେ ଏହାପରେ ଆସୁଛି ରାଜାରାଣୀ ମନ୍ଦିର ଏଠାରେ କେଉଁ ବି ଠାକୁରାଣୀ ପୂଜା ପାଆନ୍ତି ନାହିଁ ରାଜାମାନେ ସେମାନଙ୍କ ରାଣୀଙ୍କର ରାଣୀଙ୍କର ସ୍ମୃତିରେ ଏହି ମନ୍ଦିର ଗୁଡ଼ିକ ତିଆରି କରିଥିଲେ ଏବଂ ଲିଙ୍ଗରାଜ ମନ୍ଦିର ଲିଙ୍ଗରାଜ ମନ୍ଦିର ମନ୍ଦିରରେ ପ୍ରଭୁ ଲିଙ୍ଗରାଜ ପୂଜା ପାଇଥାନ୍ତି ଏହାର ଚତୁର୍ପାଶ୍ୱରେ ଅନେକ ଗୁଡ଼ିଏ ଛୋଟ ବଡ଼ ମନ୍ଦିର ରହିଛି ଏଠାରେ ଜାଗର ହେଉଛି ଏକ ମୁଖ୍ୟ ପର୍ବ ଏହାର ଏବଂ ଏହା ଓଡ଼ିଶାର ସବୁଠାରୁ ଉଚ୍ଚତମ ମନ୍ଦିରରେ ଗଣାଯାଏ ଏହାପରେ ଆସୁଚି ରାଜ୍ୟ ସଂଗ୍ରହାଳୟ ଯେଉଁଠାରେ କି ଆମ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଲେଖନୀ ଯେଉଁ ଅସ୍ତ୍ର ଶସ୍ତ୍ରରେ ସେମାନେ ଯୁଦ୍ଧ କରିଥିଲେ ସେହି ସବୁ ଆଦି ବିଭିନ୍ନ ପ୍ରକାରର ଜିନିଷ ଗୁଡ଼ିକ ସଂରକ୍ଷିତ ହୋଇ ରହିଅଛି ଏହାପରେ ଆସୁଛି ମୁକ୍ତେଶ୍ଵର ମନ୍ଦିର ଏହା ମଧ୍ୟ ଏକ ଏହା ମଧ୍ୟ ଏକ ଭଲ ମନ୍ଦିର ଅଟେ ଯାହାକି ମହାଦେବଙ୍କର ମନ୍ଦିର ଅଟେ ଏହାପରେ ଆସୁଛି ବାସୁଦେବଙ୍କ ମନ୍ଦିର ଏଠାରେ ଭଲ ପ୍ରସାଦ ଗୁଡ଼ିକ ମିଳିଥାଏ ଏମିତି ଅନେକ ଗୁଡ଼ିଏ ଦର୍ଶନୀୟ ସ୍ଥାନ ଆମ ଖୋର୍ଦ୍ଧା ଜିଲ୍ଲାରେ ରହିଅଛି